ହଁ ଅର୍ପିତା କହ ହଁ ମୁଁ ବି ଫ୍ରୀ ଅଛି କିଛି ନାହିଁ ଏଇଠି ଏମିତି ବସିଥିଲି ହଁ ସବୁ କାମ ସରିଲାଣି ତୁ କ'ଣ କରୁଥିଲୁ ଏବେ ହଉ କହ କ'ଣ କହୁଥିଲୁ ହଁ ମୁଁ ବାର ତାରିଖ ଦିନ ଫ୍ରୀ ଅଛି କେଉଁଠି କି ହଁ ସେଇଟା ତ ବହୁତ୍ ଭଲ ଜାଗା ସେଇଠିକି ଗଲେ ହୁଅନ୍ତା ଯିବା ଆଉ କିଏ କିଏ ସବୁ ଆମ ସାଙ୍ଗେ ଯିବେ ହଁ ଆଉ ହଁ ତୁ କ'ଣ ସେଥିପାଇଁ ସବୁ ପ୍ରିପାରେସନ୍ କରିସାରିଲୁଣି ହଁ ଆମେ ଯିବା ସମସ୍ତେ ମିଶିକି ବୁଲିତେ ବହୁତ୍ ଭଲ କଥା ଆମେ ତ ବୁଧବାର ବାର ତାରିଖ ଯିବା ବାର ତାରିଖ କି ବାର ପଡ଼ୁଛି ସୋମବାର ପଡ଼ୁଛି ମାନେ ଆମେ ଭୋଜିରେ କ'ଣ ସବୁ କରିବା ଆଇଟମ୍ କହୁନୁ ନା ଆମେ ସେଇ ସୋମବାର ଦିନ ମୁଁ ଫ୍ରୀ ଅଛି ସେହିଦିନ ପଳାଇବା ବୁଧବାରକୁ କାମ ଅଛି ଟିକେ ତୁ କହୁନୁ ଫାଷ୍ଟ୍ ପ୍ଲାନ୍ଟା ତୋର ନା ତୁ କହ ଯିବା ଆମେ ସେଇଠି ପାଖରେ ଘଟଗାଁ ଗୁଣ୍ଡିଚାଘାଗୀ ଆଉ ବଡ଼ ଘାଗରା ସାନ ଘାଗରା ସବୁ ଟିକେ ବୁଲି ଆସିବା ହେଉ ଆମେ ଆମେ ରୋଷେଇ ପାଇଁ ଆମେ ସମସ୍ତଙ୍କୁ ଘର ଲୋକଙ୍କୁ ଫାଷ୍ଟ୍ ପଚାରିବା ତା'ପରେ କହିବା କ'ଣ କ'ଣ ସବୁ କଲେ ଭଲ ହେବ

ଘରେ ସମସ୍ତଙ୍କୁ ପଚାରିବା କିଏ କିଏ ସବୁ ଯିବାକୁ ରାଜି ଅଛନ୍ତି ତା'ପରେ ଯିବା ବାର ତାରିଖ ଆମ ଘରେ ସେମିତି ପାଞ୍ଚ ଜଣ ଖଣ୍ଡେ ବାହାରିବେ ଆଉ ହଁ ବାର ତାରିଖ ତ ଅଛି ଆହୁରି ଚାରି ପାଞ୍ଚ ଦିନ ଏ କରିବା ସବୁ ପ୍ରିପେଆରେସନ୍ ଭଲସେ ହେଉ ହେଉ ମୁଁ ଗାଡ଼ିଟେ ରିଜର୍ଭ୍ କରିଦେବା ସାଙ୍ଗ ହେଇକି ଯିବା ହେଉ ପରେ କଥା ହେବା